ଆମ ଘରେ ରୋଷେଇ କରିବାରେ ଯାହା ସବୁ ବାସନ ବ୍ୟବହାର କରୁଛୁ ଏବଂ ରୋଷେଇ କରିସାରିଲା ପରେ ତାହା ତୈଲଯୁକ୍ତ ହେଇଯାଉଛି ଆମେ ଯାହା ସଫା କରିବା ପାଇଁ ବ୍ୟବହାର କରୁଛୁ ତାହା ହେଉଛି ଭିମ୍ ଲିକୁଇଡ଼ ତୈଲଯୁକ୍ତ ଜିନିଷ ସଫା କରିବାରେ ଆମର ବ୍ୟବହାର ଯୁକ୍ତ ଏବଂ ତୈଲଯୁକ୍ତ ବାସନ ସଫା କରିବା ପାଇଁ ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ଲିକୁଇଡ଼ ମଧ୍ୟ ବ୍ୟବହାର କରୁଛୁ ଯାହା ଆମର ତୈଲଯୁକ୍ତ ବାସନ ସଫା କରିବାରେ ସାହାଯ୍ୟ କରୁଛି ଏହା ଦୋକାନୀ ସାହାଯ୍ୟରେ ମିଳୁଛି ଏମିତି ଲିକୁଇଡ଼ ସାହାଯ୍ୟ ରେ ତୈଳଯୁକ୍ତ ବାସନ କୁସନ ସଫା ହେଇଯାଉଛି